ଆଜ୍ଞା ହ୍ୟାଲୋ ନ ଆଜ୍ଞା ହଁ କୁହନ୍ତୁ ଆଜ୍ଞା ଆଜ୍ଞା ହଁ ଆଜ୍ଞା ହେବ ଦରକାର ଆଜ୍ଞା ଆପଣଙ୍କୁ ଆଜ୍ଞା ଠିକ୍ ଅଛି ଆଜ୍ଞା ହେଇଯିବ ଆରାମସେ ଆଜ୍ଞା ହଁ ମୁଁ ଖାଣ୍ଟି କ୍ଷୀର ହିଁ ଦିଏ ଆଜ୍ଞା ପାଣିଫାଣି ଆମର ମିକ୍ସ ହୁଏନି ଆମର ଆଜ୍ଞା ଗାଈ ଗାଈ କ୍ଷୀର ହିଁ ଗାଈ ଆମର ଘରେ ପୋଷା ହେଇଛି ଗାଈ କ୍ଷୀର ହିଁ ଆମେ ସମସ୍ତେ ଦେଉ ଲିଟର ଆଜ୍ଞା ଷାଠିଏ ଟଙ୍କା ଆଜ୍ଞା ହଉ ଆପଣଙ୍କ ପାଇଁ ପଞ୍ଚାବନ ଟଙ୍କାରେ ଆମେ ଦେଇଦେବୁ ଆଉ ଆଜ୍ଞା ହଁ ଆମ ଘରେ ଗାଈ ରଖିଛୁ ଚାରି ପାଞ୍ଚଟା ଆମେ ସେଇଠୁ ହିଁ ଗାଈ ବାହାର କ୍ଷୀର ବାହାର କରି ଆମେ ବିକୁ ନାହିଁ ନାହିଁ ଆମ ଘରେ ଗାଈ ଗାଈ ଅଛନ୍ତି ଆଜ୍ଞା ଗୁହାଳ ଅଛି ଆମ ଗୁହାଳରୁ ଗାଈ ରଖିକି ଗାଈର କ୍ଷୀର ଆମ ବାହାରେ ବେପାର କରୁ ନାହିଁ ଆଜ୍ଞା ନାହିଁ ନାହିଁ ସେଥି ଯୋଗୁଁ ଆଜ୍ଞା ଆମେ ଭଲ କ୍ଷୀର ଦେଉଛୁ ବୋଲି ଠିକ୍ ଟଙ୍କା ନେଉଛୁ ଆଜ୍ଞା ଆମେ ଯଦି ପାଣିଆ କ୍ଷୀର ଦେଇଥାନ୍ତୁ ଆମେ କାହିଁକି ଆମେ ଷାଠିଏ ଟଙ୍କା ଲିଟର ନେଇଥାନ୍ତୁ ଆମେ ତ ଆଜ୍ଞା ଚାଳିଶ ଟଙ୍କାରେ ବେପାର କରିଥାନ୍ତୁ ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ ଦେଇପାରିବି କିନ୍ତୁ ମୋତେ ଆପଣ ଦୁଇ ଦିନ ଆଗରୁ ଟିକେ କହିବେ କେତେ ତାରିଖ ଦିନ ଦରକାର ଅଛି ଆପଣଙ୍କର ପାଞ୍ଚ ଲିଟର ପାଞ୍ଚ ଲିଟର ଦରକାର ନା ଆପଣଙ୍କୁ ଆପଣଙ୍କର କ'ଣ ପାଇସ୍ ପାଇଁ ନା କି ଆଜ୍ଞା ଆଜ୍ଞା ଆଜ୍ଞା ଆମର ସବୁ ଦିନ କ୍ଷୀର ଦେଉଛି ଆଜ୍ଞା ଆଜ୍ଞା ଠିକ୍ ଅଛି ପାଞ୍ଚ ଲିଟର କ୍ଷୀର ମୁଁ ଆପଣଙ୍କୁ ଆଣିକି ଦେଇଦେବି ଆଉ ଲିଟର ପଞ୍ଚାବନ ଟଙ୍କା ଆଜ୍ଞା ହଁ ଆଜ୍ଞା ଆଡ଼ଭାନ୍ସ ଦେଲେ ବି ଟିକେ ଭଲ ହୁଅନ୍ତା କାରଣ ଗାଈଙ୍କ ପାଇଁ ପୁଣି ଚାରା ଫାରା ଅଣାହେଉଛି ନା କି ଆପଣ ଆଡ଼ଭାନ୍ସ ଦେଇ ଦେଇଥିଲେ ମୋତେ ଠିକ୍ ଲାଗନ୍ତା ଆଡ଼ଭାନ୍ସ ପଇସାଟା ପାଇଲି ହଁ ମୁଁ ଗୋଟେ ଜାଣନ୍ତି ଯେ ନାହିଁ ଜଣେ ପାଞ୍ଚ ଲିଟର କ୍ଷୀର ନେବ କହିକି ଆଜ୍ଞା ଆପଣଙ୍କୁ ଗୋଟେ ଶହେ ଟଙ୍କା ଦେଢ଼ ଶହ ଟଙ୍କା ଖଣ୍ଡେ ଆପଣ ଫୋନ୍ ପେରେ ପଠାଇ ଦିଅନ୍ତୁ ଆଜ୍ଞା ଲେଖନ୍ତୁ ନମ୍ବରଟା ଏଇଟ୍ ଫାଇଭ୍ ନାଇନ୍ ଏଇଟ୍ ନାଇନ୍ ଡବଲ୍ ଥ୍ରୀ ଟୁ ଡବଲ୍ ସିକ୍ସ ଆଜ୍ଞା ଠିକ୍ ଆଜ୍ଞା ଆଜ୍ଞା ଆପଣ ଯେତେବେଳେ ନେବ ଯେଉଁ ଦିନ ଦରକାର ଆମେ ଆପଣ ତାର ଦୁଇ ଦିନ ଆଗରୁ ଟିକେ ମୋତେ କହିଲେ ମୁଁ ଆପଣଙ୍କୁ ଯାଇକି ଆପଣଙ୍କ ଘର ପାଖରେ ନେଇକି ଦେଇଦେବି ଆପଣଙ୍କ ଘରଟା କେଉଁଠି କହିଲେ ଟିକେ ଆଜ୍ଞା

ହଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଓ ସେଇ ଘର ଆପଣଙ୍କର ଆଜ୍ଞା ଆଜ୍ଞା ଠିକ୍ ଅଛି ତା' ହେଲେ ମୁଁ ଆପଣଙ୍କୁ ଯେବେ ଦରକାର ଆପଣ ମତେ ଦୁଇ ଦିନ ଆଗରୁ କହିଲେ ମୁଁ ଆପଣଙ୍କୁ ନେଇକି ଦେଇ ଦେବି ଠିକ୍ ଅଛି ଆପଣଙ୍କ ଘରେ କିଏ ରହୁଛନ୍ତି ନା ଆପଣ ଏକୁଟିଆ ରହୁଛନ୍ତି ଏଇଠି ଆଜ୍ଞା ଆଜ୍ଞା ଠିକ୍ ଅଛି ଆପଣ ଘରେ ଥିବେ ମୁଁ ନେଇକି ଆପଣଙ୍କୁ ରାତିରେ ନେଇକି ଦେଇଦେବି ଆଉ ଆଜ୍ଞା ଆଜ୍ଞା